ଆମର୍ ସଂସ୍କୃତିକେ ବଜାୟ ରଖବାର୍ ଲାଗି ମୁଖ୍ୟତଃ ପରିବାର୍ଗୁଡ଼ିକ ନିହାତି ଦରକାର୍ କାରଣ ଇ ପରିବାର୍ ଗୁଡ଼ିକର୍ନେ ହି ସଂସ୍କୃତି ବଜାୟ ରହେସି ଆମର୍ ସଂସ୍କୃତିକେ ବଜାୟ ରଖ୍ବାର୍ ଲାଗି ପରିବାର୍ମାନେ ଯେତିକି ଚେଷ୍ଟା କର୍ସନ୍ ଆର୍ ପରିବାର୍ରେ ପିଢ଼ି ପରେ ପିଢ଼ି ଜେନ୍ ସଂସ୍କୃତିକେ ଆପଣେଇ ନଉଥିସନ୍ ସେଥିର୍ଲାଗି ଇଟା ଆମର୍ ପୂର୍ବ ପିଢ଼ି ପର୍ଯ୍ୟନ୍ତ ଯାଇପାରୁଛେ ତା ସଙ୍ଗେସଙ୍ଗେ ଆମର୍ ପରିବାର୍ କେଭେ ଲିଙ୍ଗ ଭିତ୍ତିକ ପାର୍ଥକ୍ୟ ନାଇଁ ରହିସି କାରଣ ଆମେ ଭାବ୍ସୁଁ ଯେ ଆମର୍ ପରିବାର୍ରେ ସମସ୍ତେ ସମାନ୍ ପୁଅ ଝିଅ ସଭେ ସମାନ୍ ହେତିର୍ଲାଗି ଇଟା ଆମ୍କୁ ନୂଆ ଶିକ୍ଷା ଦଉଛେ